ହଁ ମୁଁ ଆଜି ଗୋଟେ ସ୍କୁଲ୍କୁ ଯାଇଥିଲି ତ ସେଇଠି ମୁଁ ସେଇ ସ୍କୁଲ୍ ବିଷୟରେ ସବୁ ପାଖା ପାଖି ଅଞ୍ଚଳରେ ଯାହା ଯାହା ଅଛି ସବୁ ଦେଖା ଦେଖି କରିକି ଆସିଛି ଆଉ ସ୍କୁଲ୍ ବିଷୟରେ ବି କିଛି ପଚରା ପଚରି କରିକି ଆସିଛି ତ ସେଇ ବିଷୟରେ ମୁଁ ଚାହୁଁଛି କି ଆମେ କାଲିର ନ୍ୟୁଜ୍ ପେପର୍ରେ ଆମେ ସେଇଟାକୁ ପ୍ରିଣ୍ଟ କରିବା ମାନେ ଏବେ ବିଦ୍ୟାଳୟରେ ଏବେ ଯେମିତି ବାହାରିଲା ଏବେ ରେଜଲ୍ଟ ବାହାରିଲା ବୋର୍ଡ୍ର ରେଜଲ୍ଟ ତ ମୁଁ ସେଇ ବିଷୟରେ ମାନେ ଦେଖିବାକୁ ଯାଇଥିଲି କାହିଁକି ନା ସେ ସ୍କୁଲ୍ର ମାନେ ପିଲାମାନେ ଟିକେ ଭଲ ମାର୍କ୍ ଆଣିଛନ୍ତି ତ ମୁଁ ସେଇ ବିଷୟରେ ସମସ୍ତଙ୍କ ସାଙ୍ଗେରେ କଥାବାର୍ତ୍ତା ହେଲି ସମସ୍ତେ ସମସ୍ତଙ୍କ ମନ୍ତବ୍ୟ ନେଲି ତ ସେଇ ବିଷୟରେ ମୁଁ ତାଙ୍କର ଯେତିକି ସବୁ କଥା ଅଛି ତା ମୁଁ ସେଇଟା ବାକି ବାକି ଛାତ୍ର ଛାତ୍ରୀମାନଙ୍କୁ ମାନଙ୍କୁ ଜଣାଇବାକୁ ଚାହୁଁଛି ତ ମୁଁ ଚାହୁଁଥିଲି କି ଏଇଟା ସମସ୍ତେ ଜାଣନ୍ତୁ ହଁ ଅଧିକାଂଶ ମାନେ ଏବେ ମୋଟ ଅଛନ୍ତି ନବେ ଜଣ ତ ସେଇଥିରୁ ଅଛନ୍ତି ଚାଳିଶ ଜଣ ଏ ଗ୍ରେଡ୍ ପାଇଛନ୍ତି ଆଉ ତିରିଶ ଜଣ ପାଇଛନ୍ତି ବି ଗ୍ରେଡ୍ ଆଉ ବାକି ବି ଟୁ ଏମିତି ସବୁ ଏ ଆଉ ବି ଗ୍ରେଡ୍ ଭିତରେ ହିଁ ଅଛନ୍ତି ସ୍କୁଲ୍ର ପୁରା ମାନେ ନାଇଁ ଫେଲ୍ ହୋଇନାହାନ୍ତି ଭଲ ସ୍କୁଲ୍ଟା ସେଥିପାଇଁ ଭାବୁଛି ସେ ସ୍କୁଲ୍ ବିଷୟରେ ବି ଟିକେ ଲୋକମାନଙ୍କୁ ଜଣାଇବା ପାଇଁ

ହଁ ସେଇ ସ୍କୁଲ୍ ବିଷୟରେ ମାନେ ସ୍କୁଲ୍ ଆସି ସ୍କୁଲ୍ରେ କେମିତି ପାଠ ପଢ଼ା ହେଉଛି ସ୍କୁଲ୍ର ବାତାବରଣ କେମିତି ମାନେ କେମିତିଆ ଛାତ୍ର ଛାତ୍ରୀ ଅଛନ୍ତି ସେମାନଙ୍କ ସମସ୍ତଙ୍କୁ ମାନେ ଅଲଗା ବାହାରେ ଯେତେ ସବୁ ଲୋକ ଅଛନ୍ତି ତାଙ୍କୁ ଜଣାଇବାକୁ ଚାହୁଁଛି ହଁ ଟିଚର୍ମାନଙ୍କ ସହିତ ମୁଁ କଥା ହେଲି ସେମାନେ ସବୁ ସେମାନେ ଭଲ ପାଠ ପଢ଼ାଉଛନ୍ତି ଆଉ ମାନେ ବହୁତ ନମ୍ର ଭାବରେ ନମ୍ର ଭାବରେ ଛାତ୍ର ଛାତ୍ରୀଙ୍କ ସହ ବ୍ୟବହାର କରୁଛନ୍ତି ଆଉ ସ୍କୁଲ୍ରେ ମାନେ ବହୁତ ସାରା ମାନେ ଯଦି ଆମେ ପ୍ରାକ୍ଟିକାଲ୍ ଯଦି କରିବାକୁ ଚାହିଁବୁ ବହୁତ ସାରା ଭଲ ଭଲ ଜିନିଷ ଅଛି ଯୋଉଥିରୁ ପିଲାମାନେ ଅଧିକା ଶିଖି ପାରିବେ ହଁ ମୁଁ ସମସ୍ତ ସେଇ ସ୍କୁଲ୍ର ମାନେ ପ୍ରଧାନଶିକ୍ଷକ ଆଉ ଶିକ୍ଷକ ଶିକ୍ଷୟତ୍ରୀ ସବୁ ଛାତ୍ର ଛାତ୍ରୀମାନଙ୍କ ସହିତ କଥା ହେଲି ସମସ୍ତେ କହିଲେ କି ସେମାନେ ବି ଚାହୁଁଛନ୍ତି କି ଆମ ସ୍କୁଲ୍ ବିଷୟରେ ମାନେ ଆମେ ମାନେ ଆମେ ଲେଖୁ ବୋଲି ଆଉ ସମସ୍ତେ ପଢ଼ନ୍ତୁ ଆଉ ସମସ୍ତେ ଜାଣିବେ ସ୍କୁଲ୍ ବିଷୟରେ ତ ସେମାନଙ୍କୁ ବି ମାନେ ସେମାନଙ୍କ ଆଗ୍ରହ କରିବେ କି ସେଇଠାରେ ସେମାନେ ମାନେ ସବୁ ଲୋକମାନେ ଚାହିଁବେ କି ତାଙ୍କ ଛୁଆମାନେ ସେଇଠି ପଢ଼ନ୍ତୁ ଆସିକି ତ ତାଙ୍କ ସ୍କୁଲ୍ର ବି ମାନେ ନାଁ ବଢ଼ିବ ହଁ ହଉ ଠିକ୍ ଅଛି କାଲିକି ମିଶିକିରି କରିଦେବା